ଆସ ଯିବା ଆଜି ମୁଭି ଦେଖିବା ପାଇଁ ଇଭନିଂରେ ତଥାପି ଘରୁ ଆମେ ଛଅଟାରେ ବାହାରିବା ସାତଟାରେ ଷ୍ଟାର୍ଟ୍ ହେବ ବାଲେଶ୍ୱରର ମୁଦିଫ୍ ସେଇଟା ହେଲା ଷ୍ଟେସନ୍ ପାଖରେ ଆଜ୍ଞା ଆପଣ ଆସନ୍ତୁ ତମେ ଆସ ବୁଲାବୁଲି କରିବା ମୁଭି ଦେଖିକି ଆସିବା ଆଉ ସ୍କୁଟିରେ ଯିବା ଶୀଘ୍ର ପଳେଇଯିବା ଆସିକି ନ ତ ଅତିବେଶୀରେ ତିନିଘଣ୍ଟା ଲାଗିବ ଦଶଟା ବେଳେ ସରିଯିବ ତାରେ ଦଶଟାରେ ପଳେଇ ଆସିବା ହଁ ମାନେ ଖାଇବା ପିଇବା ଭଲ ବି ପଡ଼ିବ ଗୁପଚୁପ ହେରିକା ଖାଇବା ଆଉ ହଁ ବହୁତ ବାଟ ହଁ ମାନେ ନୂଆ ମାନେ ନୂଆ ଫିଲ୍ମ ସବୁ ଆସେନା ଏବେ ଗୋଟିଏ ଦଶମ ଫିଲ୍ମ ଆସିଛି ସେଇଟା ଦେଖିଆ ପାଇଁ ଯିବା ଆଉ ପଡ଼ିବ ଆଉ ଆପଣଙ୍କର କିଏ ଆଜ୍ଞା ଆମର ଆଉ କେଇ ଆସିବେନି ତୁ ତମେ ଆସିବ ଆଉ ଆମେ ଆଉ ଦୁଇ ଜଣ ଯିବା ନ ତମର ଆଉ କିଏ ଆସିବେ ହେଲା ଆମେ ଦୁଇ ଜଣ ଯିବା ଆଉ ହଁ ପ୍ରତିବର୍ଷ ହୁଏ ଆମେ ତା ଯାଇନେନା କେବେ ମୁଁ ଫାଷ୍ଟ୍ ଥର ଯାଇଥିଲି ଯେ ମୁଁ କେବଳ ଦେଖିଦେଇ ପଳେଇ ଆସିଥିଲି କାହା ସହ ଯାଇନଥିଲି ଏକା ଘର ସହ ଯାଇଥିଲି ଘର ଲୋକ ଯାଇଥିଲେ ଯାଇଥିଲି ଏଇଟା ଫାଷ୍ଟ୍ ଟାଇମ୍ ତମ ସହ ଯିବା ଆଉ ହଁ ହଁ ଟିକେଟ୍ କାଟତେ ପଡ଼ିବ ଟିକେଟ୍ ଅତିବେଶୀରେ ଦେଢ଼ଶହ କି ଦୁଇଶହ ଟଙ୍କା ନେଉଛନ୍ତି ତ ମୁଁ ଜାଣିନି ଠିକ୍ ସେ ତଥାପି ନେବ ଆଉ ହଁ ଅଛନ୍ତି ସେ ପିଇସୀ ଘର ସେଇଠି ତାଙ୍କୁ ପଚାରିବା ତାଙ୍କୁ ଭାଇ ଆମକୁ ପଚାରି ଦେଇ ଦୁଇଟା ଟିକେଟ୍ କାଟିକି ରଖିଥିବେ ଆମେ ପରେ ଯିବା ଦେଇକି ନେଇ ଆସିବା କେବଳ ଆମେ ଦୁଇଜଣ ଯିବା ହେଉ ଠିକ୍ ଅଛି ହେଉ ପଳେଇ ଆସିବେ ସାଢ଼େ ଛଅଟା ସୁଦ୍ଧା ପଳେଇ ଆସିବେ ଆମେ ପଳେଇ ଯିବା ନାଁ ଆପଣଙ୍କର ଆଉ କିଛି ପ୍ରୋବ୍ଲେମ୍ ଅଛି ହଁ ହଁ ଚାଲ ଶନିବାର ଦିନ ପଳେଇ ଯିବା ନା ରବିବାର ତ ଛୁଟି ଆଉ ସୋମବାରେ ଯିବାନି ଏକାଥରେ ସୋମବାରେ କଲେଜ୍ ଯିବା କ୍ଲାସ୍ କରିବା ନାଇଁ କ୍ଲାସ୍ ବନ୍ଦ କରିବାନି ସୋମବାର ଠୁ କ୍ଲାସ୍ କରିବା ସାତରୁ ଦଶରା ଆଜି ତ ଏଗ୍ଜାମ୍ ସରିଯାଇଛି ଏନଜଏ୍ କରିକି ଆସିବା ହଉ ଆସିବେ ହଉ ରଖୁଛି